ଆମର ତ ଛଅଟି ଋତୁ ତା ମଧ୍ୟରେ ବହୁତ ପ୍ରକାର ଗଛପତ୍ର ଲଗା ଋତୁ ଅନୁସାରେ ଗାଁ ମାନଙ୍କରେ ଆଉ ସେଇ ଅନୁସାରେ ଗାଁରେ ନଡ଼ିଆଗଛ ପକାନ୍ତି କେଉଁ ଋତୁରେ ସବୁଅଛି ଠିକସେ ସେଗୁଡ଼ା ଆମେ ସବୁ ଜାଣିନୁ ଆମ ବାପା ବୋଉ ମାନେ ସବୁ ଜାଣିଛନ୍ତି ଜେଜେ ମାନେ ସେଇ ଅନୁସାରେ ଗଛ ସବୁ ପଡ଼େ ଆଉ ଜୁଲାଇ ବେଳକୁ ବୋଧେ ନଡ଼ିଆଗଛ ପଡ଼େ ଆଉ ଶୀତଦିନେ ମାନେ ଗେଣ୍ଡୁ ଫୁଲ ଲଗାଯାଏ ସବୁ ପନିପରିବା ବି ଲାଗେ ଗାଁ ମାନଙ୍କରେ ଆଉ ସବୁ ପ୍ରକାର ପରିବା ତ କୋବି ଇଏ ବାଇଗଣ ଭେଣ୍ଡି ସବୁ ପ୍ରକାର ପରିବା ଖରାଦିନ ମାନଙ୍କରେ ପାଣି ବହୁତ ଯେଉଁ ଦିଆ ଦେବାକୁ ପଡ଼େ ପରିବା ଲାଗିଛି ଖରାଦିନେ ତ ବହୁତ ପାଣି ଦବାକୁ ପଡ଼େ ଦୁଇଥର ତିନିଥର ଲେଖା ନ ଦେଲେ ଗଛ ମରିଯିବ ଆଉ ଶୀତଦିନେ ଥରେ ପାଣି ଦେଇଦେଲେ ଚଳିବ କାରଣ ରାତିରେ କାକର ପଡ଼େ ଆଉ ବର୍ଷାଦିନେ ତ କିଛି ପାଣି ଦବା ଦରକାର ନାହିଁ ବର୍ଷାଦିନେ ସବୁ ଗଛ ବଞ୍ଚିଯାଏ ଆରାମସେ କିଛି ଆଉ ମାନେ କଷ୍ଟ କରିବାକୁ ପଡ଼େନା ଚାଷୀ ମାନଙ୍କୁ ଆଉ ଏସବୁ ପରିବାପତ୍ର ଭଲ ଋତୁ ଅନୁସାରେ ସବୁ ଗଛଗୁଡ଼ାକ ଇଏ ହୁଏ ଏମିତିକି ଆସିଲା ଖରାଦିନ ଆସିଲା ଏବେ ସବୁ ଇଏ ଲାଗିବ ବିଲ ମାନଙ୍କରେ ସବୁ ପନିପରିବା ଯେମିତିକି କଖାରୁ କାକୁଡ଼ି ଏଗୁଡ଼ା ସବୁ ସବୁ ବିଲ ମାନଙ୍କରେ ବାଦାମ୍ ଫାଦାମ୍ ସବୁ ଲଗାନ୍ତି ଗାଁ ମାନଙ୍କରେ ସବୁ ସେଇ ଅନୁସାରେ ପାଣି ବି ଦିଅନ୍ତି ନାଳ ରୁ ମଡ଼ାଇକି ପାଣି ନଦେଲେ ଗଛ ମରିଯିବ ତେଣୁ କରି ସବୁ ପ୍ରକାର ପାଣି କେମିତି ସୁବିଧା ନଦେଲେ ମେନ୍ ତ ପାଣି ପାଣି ଯଦି ନ ଦବ ପାଣି ପୋକମରା ଔଷଧ ଏସବୁ ଠିକ୍ ଟାଇମ୍ରେ ନ ପକାଇଲେ ଗଛ ଗୁଡ଼ିକ ଠିକ୍ ସେ ବଢି ପାରିବନି ତେଣୁକରି ଏସବୁ ଦାୟିତ୍ଵ ନେଇକି କଲେ ସବୁ ଗଛ ଗୁଡ଼ା ଠିକ୍ ଠାକ୍ ହେଇକି ଫଳ ଫଳିବ